ଭୁବନେଶ୍ୱରରେ ଏ ସ୍ୱାସ୍ଥ୍ୟସେବା ଆଉ ସାମାଜିକ ଆମ ସମାଜରେ ସମର୍ଥନ ସମସ୍ତଙ୍କର ସ୍ୱାସ୍ଥ୍ୟ ଓ ଆଜିକାଲି ତ ସବୁ ବିଭିନ୍ନପ୍ରକାର ରୋଗବୈରାଗ ବାହାରୁଛି ସ୍ୱାସ୍ଥ୍ୟ ପାଇଁ ସମସ୍ତଙ୍କର ଇଏ ତଥାପି ଜନସଂଖ୍ୟା ଅନୁଯାୟୀ ବୃଦ୍ଧ ଲୋକମାନଙ୍କୁ ବେଶି ସାହାଯ୍ୟ ସୁବିଧା ମିଳୁଛି ଭିନ୍ନକ୍ଷମମାନଙ୍କୁ ମଧ୍ୟ ମିଳୁଛି ଆଉ ଆମର ଯେଉଁ ଟ୍ରାନ୍ସଜେଣ୍ଡରମାନଙ୍କୁ ମଧ୍ୟ ସବୁ ସୁବିଧା ସୁଯୋଗ ସବୁ ଇନ୍ଦିରା ଗାନ୍ଧୀ ଯେଉଁ ଜାତୀୟ ଭିନ୍ନକ୍ଷମ ପେନ୍ସନ୍ ବି ମିଳୁଛି ସବୁପ୍ରକାର ସୁବିଧା ସ୍ୱାସ୍ଥ୍ୟ ସୁବିଧାର ସବୁପ୍ରକାର ମିଳୁଛି ଆଉ